ମୁଁ କିଣିଥିବା ଶାଢ଼ୀଟାର ଖରାପ ଗୁଣ ହେଉଚି ସେ ଧରୁ ଧରୁ ଚିରି ଯାଉଛି ଖୋତ ଖୋତରା ହେଇଯାଇଛି ସେ ରୁମ୍ ବାହାରି ପଡ଼ୁଛି ସେ ରଙ୍ଗ ବି ଧୋଇ ହୋଇଯାଉଛି ଆଉ ସେ ଶାଢ଼ିଟି କାହାର ବି ପସନ୍ଦ ନାହିଁ ପିନ୍ଧିଲେ ବି ଭଲ ଲାଗୁନି ଶାଢ଼ୀଟାର ଆଉ ଶାଢ଼ୀଟାର ଖରାପ ଗୁଣ ହେଉଛି ପିନ୍ଧିବାକୁ ବି ଭଲ ଲାଗୁନି